ଗ୍ରାମାଞ୍ଚଳର ପିଲାମାନେ ଠିକ ଭାବରେ ଶିକ୍ଷା ପ୍ରଦାନ କରିପାରୁ ନାହାନ୍ତି କାରଣ ସେମାନେ ଗାଁର ପିଲାଙ୍କ ସହିତ ମିଳିମିଶିକି କେତେବେଳେ କିଏ କୁଆଡ଼େ ଯାଉଛି ବାପା ମା ମାନେ ପରିଶ୍ରମ କରିବା ହେତୁ ସେମାନେ ପିଲା ମାନଙ୍କୁ ଭଲ ଭାବରେ ଗାଇଡ଼୍ କରି ପାରୁନାହାଁନ୍ତି ତେଣୁ କେତେବେଳେ କିଏ ଚଢ଼େଇ ମାରି ଯାଉଛି ତ କେତେବେଳେ କିଏ ମାଛ ମାରି ଯାଉ ଅଛି କିନ୍ତୁ ସହରାଞ୍ଚଳରେ ନିଶ୍ଚିତ ବାପା ମା ମାନେ ସେମାନେ ଶିକ୍ଷିତ ଥିବା ଯୋଗୁ ସେମାନେ ତାଙ୍କ ପିଲା ମାନଙ୍କୁ ଠିକ ଭାବରେ ଗାଇଡ଼୍ କରୁଛନ୍ତି ସକାଳେ ଉଠି ସେମାନେ ଟିଉସନ୍ ଛାଡ଼ୁଛନ୍ତି ପୁଣି ଟାଇମ୍ ହେଲେ ଖିଆପିଆ କରିକି କ୍ଲାସ୍ ଛାଡ଼ୁଛନ୍ତି ପୁଣି ସେଇଆଡ଼ୁ ମାନେ କ୍ଲାସ୍ ରୁ ଛୁଟି ଆସିଲା ପରେ ପୁଣି ଧୁଆଧୋଇ ହୋଇକି ପୁଣି ଟିଉସନ୍ ଛାଡ଼ୁଛନ୍ତି ଯାହାଫଳରେ ସହରାଞ୍ଚଳର ପିଲାମାନେ ନିଶ୍ଚିତ ଉନ୍ନତି କରନ୍ତି